ହଁ ମୁଁ ଏହା ବର୍ଣ୍ଣନା କରିପାରିବି କାରଣ ଓଡ଼ିଶାରେ ଏପରି ଗୋଟେ ଗୋଟେ ଜିନିଷ ଅଛି ଯେଉଁଟାକି ଜଣେ ଓଡ଼ିଶା ନ ଆସିଥିବା ଲୋକ ମଧ୍ୟ ତାହା ଶୁଣି ବହୁତ ଖୁସି ଅନୁଭବ କରିବ ଏବଂ ଆଗ୍ରହ ପ୍ରକାଶ କରିବ ଯେ ଓଡ଼ିଶାରେ ସେ ରହିବାକୁ ଏବଂ ଓଡ଼ିଶାରୁ ଯିବାକୁ ମଧ୍ୟ ଚାହିଁବ ନାହିଁ କାରଣ ଓଡ଼ିଶାରେ ଆମ ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଅଛି ଯେଉଁଟାକି ସାରା ବିଶ୍ଵରେ ଜାଣିଛନ୍ତି ଏବଂ ତାହା ଥରେ ଦର୍ଶନ କଲେ ସେ ଆଉ ଓଡ଼ିଶାରୁ ଯିବା ପାଇଁ ଇଚ୍ଛାକୃତ କରିବ ନାହିଁ ଏବଂ ଓଡ଼ିଶାରେ ଅବସ୍ଥିତ ଆମର କୋଣାର୍କ ମନ୍ଦିର ଏବଂ ବିଭିନ୍ନପ୍ରକାରର ଅଲଗା ଅଲଗା ପ୍ରକାର ବହୁତ କଳା ସଂସ୍କୃତି ଅବସ୍ଥିତ ଯାହାକି ଜଣେ ଶୁଣିଲେ କି ଜଣେ ଜାଣିଲେ ତାହା ଦେଖିବାକୁ ମନ ପଳାଇବ ଏବଂ ଓଡ଼ିଶାର କଲ୍ଚର୍ ଏକ ଓଡ଼ିଶାର ସମସ୍ତ ପ୍ରକାରର ଏହି ମାନ୍ୟଧାନ୍ୟ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଦେଖି ପର୍ବପର୍ବାଣି ଦେଖି ବାଧ୍ୟ ହୋଇ ସେ ରହିବାକୁ ଚେଷ୍ଟା କରିବ ଏହାକୁ ମୁଁ ବହୁତ ଭାବରେ ମୁଁ ବର୍ଣ୍ଣନା କରିପାରିବି